ଆଧୁନିକ ଯୁଗରେ ଫୋନ୍ ପେ' କିମ୍ବା ଅନଲାଇନ୍ ବହୁତ ସୁବିଧା ଆମ ମାନଙ୍କୁ କରିଦେଇଛି ଯାହା ମୁଁ ଫୋନ୍ ପେ' ବ୍ୟବହାର କରୁଛି ଏହାଦ୍ୱାରା ମୁଁ ଯଦି ବଜାରକୁ ଯାଇଥାଏ ମୁଁ ଗୋଟିଏ ଜିନିଷ କିଣିଲେ ସାଙ୍ଗେ ସାଙ୍ଗେ ଅନଲାଇନ୍ ଦ୍ୱାରା ପଇସା ପେମେଣ୍ଟ୍ କରିଦିଏ ତେଣୁ ମୁଁ ସବୁ ସୁବିଧାରେ ଜିନିଷ ଟା କିଣିପାରେ ଏହାଦ୍ୱାରା ମନେକର ମୁଁ ଘରେ ଅଛି କିଛି ଖାଇବାକୁ ତରକାରୀ ପତ୍ର ନାହିଁ ସାଙ୍ଗେ ସାଙ୍ଗେ ମୁଁ ଅନଲାଇନ ରୁ ମଗେଇଦେଲି ଆଉ ଜିନିଷ ଟା ମୋ ଘରକୁ ଆସିଲା ତାପରେ ମୁଁ ପଇସା ଫୋନ ପେ ଡିପୋଜିଟ କରିଦେଲି ତେଣୁ ଏଇଟା ଗୋଟିଏ ସୁବିଧା ହେଲା ମନେକର ମୁଁ ଗୋଟିଏ କାରବାର କ'ଣ କରିବାକୁ ଚାହୁଁଛି ପଇସାପତ୍ର ଜିନିଷପତ୍ର ବହୁତ ଜିନିଷ କିଣିବାକୁ ଚାହୁଁଛି ମୋ ପାଖରେ ପଇସା ନାହିଁ ତେଣୁକରି ଫୋନ୍ ପେ' ରେ ଯଦି ପଇସା ଅଛି ମୁଁ ସେ ପଇସା ଟା ପେମେଣ୍ଟ୍ କରି ଦେଉଛି ତାପରେ ଗୋଟିଏ ଫୋନ୍ ପେ' ର କ'ଣ ଗୋଟିଏ ଅସୁବିଧା ହେଲା ମନେକର ମୋର ଫୋନ୍ ପେ' ରେ ପଇସା ନାହିଁ ତେଣୁକରି ଗୋଟିଏ କିଣୁଥିବି ଜିନିଷ ଯଦି ଫୋନ୍ ପେ'ରେ ପଇସା ନାହିଁ ତେଣୁ ସେ ମନ ଦୁଃଖରେ ଘରକୁ ଫେରି କରି ଆସିବି ଏଇଟା ହେଉଛି ଗୋଟିଏ ଅସୁବିଧା